ଆମ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ଉପରେ ଧ୍ୟାନ ଦିଅନ୍ତି କାହିଁକି ନା ଇଞ୍ଜିନିୟରିଂ କରିବା ଦ୍ୱାରା ସେ ଫ୍ୟୁଚର୍ରେ କୌଣସି ଜାଗାରେ ବି ଜବ୍ କିମ୍ବା ଯେକୌଣସି କାମ ପାଇପାରନ୍ତି ଇଞ୍ଜିନିୟରିଂ ଦ୍ୱାରା ଗଣିତ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଏହିଗୁଡ଼ା ବି ସେ ଡିଗ୍ରୀ କରନ୍ତି କାହିଁକିନା ଏଗୁଡ଼ା କରିବା ଦ୍ୱାରା ତାଙ୍କୁ ଯେକୌଣସି ଜାଗାରେ ଗର୍ମେଣ୍ଟ୍ ସର୍ଭିସ୍ କିମ୍ବା ନହେଲେ ବି ପ୍ରାଇଭେଟ୍ ଜବ୍ କେଉଁଠି ବି ସେ କରିକି ରହିବାର ଚାନ୍ସେସ୍ ବହୁତ ରହିଥାଏ